ଆମ ଗ୍ରାମରେ ସାର୍ବଜନୀନ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଅଛି ଯାହାର ନାମ ହେଉଛି ବଜରଙ୍ଗ କ୍ରୀଡ଼ା ଅନୁଷ୍ଠାନ ଏହି ଅନୁଷ୍ଠାନରେ ଆମ ପିଲାମାନେ ଯାଇକି ଶିଖନ୍ତି ଆଉ ସେଠି ଶିଖିସାରି ସେମାନେ ଯେ ବିଶ୍ଵଦରବାରରେ ମଧ୍ୟ ପ୍ରାଇଜ୍ ପାଇଛନ୍ତି ଆଉ ମଧ୍ୟ ଜିଲ୍ଲା ସ୍ତରରେ ବି ସେ ପାଇଛନ୍ତି ବଜରଙ୍ଗ କ୍ରୀଡ଼ା ଅନୁଷ୍ଠାନ ଏହା ମଧ୍ୟ ବହୁତ ପୁରୁଣା ପୁରୁଣାତନ ନାମ ଏବଂ ସେ ବହୁତ ନାଁ କରିଛି ଆଉ ଏଇଠି ଆମ ପିଲାମାନେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇପାରୁଛନ୍ତି ଏବଂ ଜିତୁଛନ୍ତି ବି ମଧ୍ୟ